ସର୍ବ ଭାରତରେ ସର୍ବପ୍ରଥମେ ଆମେ ହେଲେ ଓଡ଼ିଆ ଆମର ଓଡ଼ିଆ ଭାଷା ହେଲା ସର୍ବଶ୍ରେଷ୍ଠ ତେଣୁ ଆମେ ଚାହୁଁଛୁ ଆମର ଓଡ଼ିଆ ଭାଷା ସବୁଦିନ ଏମିତି ଓଡ଼ିଆ ହେଇକି ରହୁ ଆମର ଓଡ଼ିଆ ଭାଷାକୁ ଆମେ ଚାହୁଁଛୁ ବାସ ସରିଲା ଠିକ